ଜିମୁ ବାଇକ୍ ବୁକା ବାହାର କର ଜିମା କଲ୍ କର ତୋ ସାଙ୍ଗ ମାନକେ ଜିମା ସାଙ୍ଗେ ଚାର ପାଞ୍ଚ ଲୋକ ହୁଁ ହୁଁ ଦେଖ ଲୋକ ହେବା ବୋଲେ କରମା ଖାନା ପିନା

ହୁଁ ହୁଁ କରମା କେତେ କେତେ

ହେନ ଆର କା କାଣା ମିଲସି କେନ୍ତା ଫାଷ୍ଟ ଟାଇମ୍ ଜିମି ଜଙ୍ଗଲ ଅଛି ନା କେ

ହୁଁ ଆରୁ ଏନ୍ତା କା କାଣା ଆର କାଣା ହେସି ହୁଁ ହୁଁ

କେତେ ଦୂର ବୁଲାସନ କେତେବେଲେ ଷ୍ଟାର୍ଟ ହେବେ ସବୁ ମିଲବା

ପିକନିକ୍ ପୁକୁନା କେନ୍ତା ବନାଲେ ଭଲ ଲାଗତା ହୁଁ

ଆର ବାହାରନ ହେଲେ ଜିମା ଠିକ୍ ଅଛି